ଆମ ରାଜ୍ୟରେ ସ୍ୱାସ୍ଥ୍ୟ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି ଏବଂ ଡକ୍ଟରମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଦରମାର ବ୍ୟବସ୍ଥା ହେଉ କିମ୍ବା ରହିବା ଖାଇବା ବିଭିନ୍ନ ବ୍ୟବସ୍ଥା ଆମ ସରକାର ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରିଛନ୍ତି ଯେପରିକି ସେମାନଙ୍କର କିଛି ଅସୁବିଧା ନ ହେବ ଓ ସେମାନଙ୍କର ଅସୁବିଧା ନ ହେଲେ ଆମର ମଧ୍ୟ ଅସୁବିଧା ହେବ ନାହିଁ ତ ଆମର ଅସୁବିଧା ନ ହେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି

ଆମେ ଆମର ଡକ୍ଟରମାନେ ନର୍ସମାନଙ୍କ ପାଖରେ ଚିରୋପକୃତ ରହିବା ଦରକାର ରହିବା ସହିତ ଆମ ଗଭର୍ଣ୍ଣମେଣ୍ଟଙ୍କ ପାଖରେ ମଧ୍ୟ ଚିରାଉପକୃତ ରହିବା କାରଣ ସେ ବିଭିନ୍ନ ପ୍ରକାର କଲ୍ୟାଣ ଯୋଜନା ଜନକଲ୍ୟାଣ ଯୋଜନା ଖୋଲିଛନ୍ତି ଯାହାଦ୍ୱାରା କି ଆମେ ସୁସ୍ଥ ରହିବା ଆମେ ସୁରକ୍ଷିତ ରହିବା ସେଥିପାଇଁ